ମୋ' ପରିବାର ହେଉଛି ସବୁଠୁ ସୁଖୀ ପରିବାର ଆଉ ଶାନ୍ତ ପରିବାର ମୋ ପରିବାରର ମୁଖ୍ୟ ହେଉଛନ୍ତି ମୋ' ବାବା ଯାହାଙ୍କ ନାମ ହେଉଛି ରଞ୍ଜିତ ବେହେରା ମୋ' ପରିବାରରେ ଆମେ ପାଞ୍ଚ ଜଣ ମେମ୍ବର ରହୁଛୁ ପାଞ୍ଚ ଜଣ ହେଲେ ବାବା ମାମା ମୁଁ ମୋ' ଭାଇ ଆଉ ମୋର ସାନ ଭଉଣୀ ତ ଆମେମାନେ ସମସ୍ତେ ସବୁବେଳେ ମିଳି ମିଶିକି ଯେ କୌଣସି କାମ କରିଥାଉ ଏବଂ ପ୍ରତ୍ୟେକ ଭିତରେ ନିଜର ପ୍ରତ୍ୟେକ ଭିତରେ ବହୁତ ଭଲ ସମ୍ପର୍କ ରହିଛି ମୋ' ଭାଇ ଏବେ ବର୍ତ୍ତମାନ ପ୍ଲସ ଥ୍ରୀ ପଢ଼ୁଛନ୍ତି ମୋ' ବାବା ଏସିଏମ୍ରେ କାମ କରୁଛନ୍ତି ମୋ' ମାଆ ହେଉଛନ୍ତି ହାଉସ୍ୱାଇଫ୍ ମୁଁ ବର୍ତ୍ତମାନ ମୁଁ ପ୍ଲସ୍ ଟୁ ସେକେଣ୍ଡ୍ ଇଅର୍ କମ୍ପ୍ଲିଟ୍ କରିକି ପ୍ଲସ୍ ଥ୍ରୀ କରିବି ଏ ବର୍ଷ ଆମ ପରିବାରରେ କେବେବି କୌଣସି ଝଗଡ଼ା ଗୋଳ ହୁଏ ନାହିଁ ବାବା ମାଆଙ୍କ ମଧ୍ୟରେ ମଧ୍ୟ କେବେ କୌଣସି ଝଗଡ଼ା ନାଇଁ ସମସ୍ତେ ମିଳିମିଶି ରହୁ ଆମ ପରିବାରକୁ କୌଣସି ଅତିଥି ଆସିଲେ ମଧ୍ୟ ଆମେ ସେମାନଙ୍କର ଭଲରେ ଅତିଥି ସତ୍କାର କରିଥାଉ ଆମ ପରିବାର ଲୋକମାନେ ମୋତେ ବହୁତ ଆଶୀର୍ବାଦ କରନ୍ତି ଲୋକମାନଙ୍କର ସବୁବେଳେ ଶୁଭ ଦୃଷ୍ଟି ଆମ ପରିବାର ଉପରେ ରୁହେ ତ ପରିବାର ଆମର ଯେତେ ଭଲ ମୁଁ ଜାଣିବାରେ ମୁଁ ବହୁତ ଭଲ ବହୁତ ଭଲ ପାଉଛି ମୋ ପରିବାରକୁ ମୁଁ ବହୁତ ଭଲ ପାଉଛି ଏବଂ ମୋ' ବାବା ମାଆଙ୍କୁ ମଧ୍ୟ ବହୁତ ଭଲ ପାଏ ମୋ' ପାଠ ପଢିବା ସମୟରେ ମଧ୍ୟ ମୋ' ବଡ଼ ଭାଇ ମୋତେ ବହୁତ ସାହାଯ୍ୟ କରନ୍ତି ଏବଂ ମୋର ସାଙ୍ଗସାଥି ତ ବେଶୀ ବିଶେଷ କେହି ନାହାନ୍ତି ଜଣେ ମାତ୍ର ସାଙ୍ଗ ଅଛି ଯାହା ନାଁ ହେଉଛି ଆଶିଷ କୁମାର ବେହେରା ସେ ତା' ସହିତ ଆମେ ମଧ୍ୟ ମିଶିକି ପାଠ ପଢ଼ୁ ମିଶିକି ମଧ୍ୟ ପ୍ଲସ ଟୁ କମ୍ପ୍ଲିଟ କଲୁ ତା'ର ଯେ କୌଣସି କାମରେ ମଧ୍ୟ ସେ ମୋତେ ଡାକିଥାଏ ଏବଂ ମୁଁ ତା'ର ସାହାଯ୍ୟ ବି କରିଥାଏ କାମରେ ମୋ' କାମରେ ମଧ୍ୟ ସେ ମୋତେ ବହୁତ ସହଯୋଗ କରେ ଆମ ଦୁଇଜଣଙ୍କ ସାଙ୍ଗ ମଧ୍ୟରେ କୌଣସି କେବେ କେବେ ବି କିଛି ବି ଝଗଡ଼ା ହୋଇନାହିଁ ଆଗକୁ ମଧ୍ୟ ଆମର ଏଇ ଫ୍ରେଣ୍ଡ୍ଶିପ୍ଟା ବହୁତ ଭଲରେ କଟିବ